ମୋର୍ ନା ଇତିଶ୍ରୀ ଛତଲ୍ ମୁଇଁ ବରଗଡ଼୍ ଜିଲ୍ଲାର ଆଉ ମୋତେ ଥିଲା ଆମର୍ ଯେହେତୁ ଫ୍ୟାମିଲି ପ୍ରୋବ୍ଲେମ୍ ହେଲା ପଇସା ଅସୁବିଧା ହେଲା କି ହେଇନ ପାର୍ଲା ଆଉ ବହୁତ୍ କିଛି ଅସୁବିଧା ଥିଲା ଆମ ଘରେ ତ ମୁଇଁ ତେହେରୁ ଘରର୍ ପରିସ୍ଥିତି କେ ଦେଖି କି ମୋର୍ ଭାବନା କେ ବନ୍ଦ୍ କରିଦେଲି ଆଉ ମୁଇଁ ୟାଡ଼ର୍ ସ୍ୟାଡ଼ର୍ ସବୁ କଥା ଚିନ୍ତାକରିକି ଘରର୍ ପ୍ରୋବ୍ଲେମ୍ ଚିନ୍ତା କରିକି ସବୁ ବନ୍ଦ୍ କରିଦେଲି ଆଉ ଆମର୍ ନିଜର୍ ପରିଚୟ୍ ଯେଣ୍ଟା ମୋତେ ବନାବାର୍ ଥିଲା ସେଇଟା ବନେଇ ନେଇପାରଲି ଆଉ ନିଜର୍ ଭାବନା କେ ବନ୍ଦ୍ କରିକରି ମୁଇଁ ଆମର୍ ଘରର୍ ଅସୁବିଧା ଲାଗି କିଛି ଆଗକେ ବଢ଼ି ନେହିଁ ପାର୍ଲି